ଓଡ଼ିଆ ଭାଷା କଥା ଆସିଲେ ନିଜକୁ ବହୁତ ଗର୍ବ ଅନୁଭବ ହୁଏ କାରଣ ମୁଁ ଜଣେ ଓଡ଼ିଆ ଏବଂ ବାହାରେ ଯେଉଁଠି ବି ଓଡ଼ିଆରେ କେହି ଲୋକ କଥାବାର୍ତ୍ତା ହୁଅନ୍ତି ନିଜକୁ ବହୁତ ଗର୍ବ ଅନୁଭବ ହୁଏ ଆମର ଏଇ ଓଡ଼ିଆ ଭାଷା ଆମର ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଦ୍ୱାରା ମାନେ ଚାରିଆଡ଼େ ବିଖ୍ୟାତ ହେଇଥିଲା ପୂର୍ବରୁ ଆମର ଶାସ୍ତ୍ର ପୁରାଣ ଏସବୁ ଆମର ସଂସ୍କୃତରେ ଥିଲା ଯାହାଦ୍ୱାରା ଲୋକମାନେ ଆମର ବୁଝିବା ପାଇଁ ବହୁତ ଅସୁବିଧା ହଉଥିଲା ସେତେବେଳେ ଆମ ପାଖକୁ ଆସିଲେ ପଞ୍ଚସଖା ପଞ୍ଚସଖା କ'ଣ ଯାହାଦ୍ୱାରା ସେମାନେ ସଂସ୍କୃତରେ ତ ଲେଖିଥିଲେ ପର ପିଢ଼ିରେ ସେମାନେ ଓଡ଼ିଆରେ ମଧ୍ୟ ଅନୁବାଦ କରିଥିଲେ ଆମର ମହାଭାରତ ରାମାୟଣ ଭାଗବତ ଏସବୁ ସଂସ୍କୃତରେ ଥିଲା କିନ୍ତୁ ସେମାନେ ଆମ ଓଡ଼ିଆ ଲୋକମାନେ ଭଲଭାବରେ ବୁଝିପାରିବା ପାଇଁ ଓଡ଼ିଆରେ ଅନୁବାଦ କରି ଲେଖିଥିଲେ ତା'ପରେ ଆମର ଆସିଲେ ଫକୀର ମୋହନ ସେନାପତି ଯେ କି ଆମ ଉତ୍କଳରେ ବାଲେଶ୍ୱର ଜିଲ୍ଲାରେ ତାଙ୍କର ଜନ୍ମ ତାଙ୍କର ଲେଖା ମଧ୍ୟରୁ ମୋତେ ଛଅମାଣ ଆଠଗୁଣ୍ଠ ମାମୁଁ ଲଚ୍ଛମା ପେଟେଣ୍ଟ ମେଡ଼ିସିନ୍ ଇତ୍ୟାଦି ତାଙ୍କର ଉପନ୍ୟାସଗୁଡ଼ିକ ବହୁତ ଭଲ ଲାଗେ ଆଉ ସେଇ ଉପନ୍ୟାସଗୁଡ଼ିକ ମଧ୍ୟରୁ ବି କିଛି ଆମେ ଅନୁପ୍ରାଣିତ ହୋଇ କିଛି କାର୍ଯ୍ୟରେ ଲଗାଇ ପାରିଛୁ ଯେମିତିକି ଛଅମାଣ ଆଠଗୁଣ୍ଠରେ ଯେମିତି ଗୋଟିଏ ଅଶିକ୍ଷିତ ପରିବାରକୁ ଗୋଟେ ଶିକ୍ଷିତ ଲୋକ କେମିତି ହଇରାଣ କରୁଛି ତାଠୁ କେମିତି ତାର ହକ୍ ଛଡ଼ାଇ ନେଉଛି ସେ ସବୁ ଜିନିଷକୁ ଆମେ ଏଇ ଫକୀର ମୋହନଙ୍କ ଉପନ୍ୟାସ ପଢ଼ିବା ଦ୍ୱାରା ବହୁତ କିଛି ସେଠାରୁ ଜାଣିପାରିଛୁ ଆଉ ପେଟେଣ୍ଟ ମେଡ଼ିସିନ୍ରେ ଥିଲା ଯୋଉ ଆମର ହରି ସିଂ କେମିତି ତାର ଶିକ୍ଷିତ ପୁଅ ପାଖରୁ ଅପମାନ ପାଇଥିଲା ଏବଂ ତା'ର ହଉଛୁ ଅପମାନ ପାଇବା ଦ୍ୱାରା ସିଏ କେମିତି ପରମୁହୂର୍ତ୍ତରେ ପରମୁହୂର୍ତ୍ତରେ ସିଏ କେମିତି ତା ପୁଅକୁ ଠିକ୍ ଭାବେ ଉଚିତ୍ ଶିକ୍ଷା ଦେଇଥିଲା ତାହା ଆମେ ଜାଣିଥିଲୁ ଓଡ଼ିଆ ମହାଭାରତ ଯାହା ପଞ୍ଚସଖାମାନେ ଲେଖିଯାଇଥିଲେ ଯାହାକି ଆମର ଅଛି ପଞ୍ଚସଖା ମାଳିକା ଯେଉଁଟା ଏବେ ଆମେ କହୁଛେ ତାଦ୍ୱାରା ଲୋକ ପଢ଼ି ବହୁତ ଅନୁପ୍ରାଣିତ ହୋଇ କିଛିମାତ୍ରାରେ ପରିବର୍ତ୍ତନ ହେଉଛନ୍ତି ଏବଂ ନିଜକୁ ସୁଧାରୁଛନ୍ତି ଯେମିତି ଆ ଲୋକମାନେ ଟିକେ ହିଂସ୍ରଭାବ ହୋଇପଡ଼ୁଥିଲେ କିନ୍ତୁ ସେ ସବୁ ଓଡ଼ିଆରେ ପଢ଼ିବା ଦ୍ୱାରା ଭଲଭାବରେ ବୁଝି ଧର୍ମ ମାର୍ଗରେ ଅନୁପ୍ରାଣିତ ହେଉଛନ୍ତି ତେଣୁ ଆମ ଜୀବନରେ ଆମ ମାନେ ଓଡ଼ିଆଭାଷାର ବହୁତ କିଛି ଗୁରୁତ୍ୱ ରଖେ ଆମ ଯେହେତୁ ଆମେ ଓଡ଼ିଆ ଆମ ଭାଷାକୁ ବି ଆମେ ମାନେ ଭଲ ଉଚ୍ଚ ସ୍ଥାନରେ ନେଇ ରଖିବା